ହଁ ମୋର ପଶୁ ପକ୍ଷୀ ସବୁ ଅଛନ୍ତି ଆମ ଘରେ ପଶୁ ଗାଈ ଅଛନ୍ତି ଚାରଟି କୁକୁଡ଼ା ଅଛନ୍ତି ପାଞ୍ଚଟି ଛେଳି ଅଛନ୍ତି ମେଣ୍ଡା ଅଛନ୍ତି ବଳଦ ଅଛନ୍ତି ଏବଂ ମୁଁ କିଛି ପକ୍ଷୀ କି ବି ଯେ କି ହେଲେ ଶୁଆ ସେଇ କାମ ବହୁତ ଭଲ ପାଏ ସମସ୍ତଙ୍କୁ ମୁଁ ଆମ ଘରେ ରଖିଛି ଆଉ ଖାସ୍ ସେମାନଙ୍କ ପାଇଁ ମୁଁ ଘର ବି ବନେଇଛି ଛୁଆ ପାଇଁ ଘର କୁକୁଡ଼ା ପାଇଁ ତାଙ୍କର ଗୋଟେ ଘର ଗାଈ ପାଇଁ ତାଙ୍କର ଯେଉଁ ଘର ଗୋରୁ ଗାଈ ଯେତିକି ପଶୁ ସମସ୍ତଙ୍କ ପାଇଁ ମୁଁ ଅଲଗା ଅଲଗା କରିଛି କୁକୁଡ଼ା ପାଇଁ ତ ଗୋଟେ ମୁଁ ପର୍ସନାଲରେ ଫାର୍ମ୍ ବି କରିଛି କୁକୁଡ଼ା ରହିବା ପାଇଁ ଆଉ ମୁଁ ଚାରି ଜଣ ଲୋକଙ୍କୁ ବି ରଖିଛି ସେମାନଙ୍କର ଯତ୍ନ ନେବା ଯେହେତୁ ମୁଁ ଜଣେ ମହିଳା ମୁଁ ଏସ୍ ଏ ଜି କାମରେ ବି କାମ କରୁଛି ଏଇନେ ପଶୁ ପକ୍ଷୀକୁ ବି ଯତ୍ନ ନେଉଛି ସେଇଥିରୁ ମୁଁ ଚାରି ଜଣ ଲୋକଙ୍କ ସହିତ ସାହାଯ୍ୟ କରି ସେମାନଙ୍କୁ ବି ମୁଁ ରଖିଛି କି ମୁଁ ଯେତେବେଳେ ମିଟିଂ ଆଟେଣ୍ଡ କରିବାକୁ ଯିବି ସେମାନେ ବି ମୋ ପଶୁ ପକ୍ଷୀଙ୍କର ଗୋରୁ ଗାଈଙ୍କର ଯତ୍ନ ନେବେ ଆଉ ମୁଁ ଯେହେତୁ ମୁଁ କୁକୁଡା ଫାର୍ମ କରିଛି କୁକୁଡ଼ା ଫାର୍ମରେ ମୁଁ ନିଜେ ଲୋନ୍ ଆଣି ଘର କୁକୁଡ଼ା ଫାର୍ମରେ ଜାଲି ଫିଟିଂ କରି ପଶୁ ପକ୍ଷୀଙ୍କୁ କୁକୁଡ଼ା ମାନଙ୍କୁ ମୁଁ ରଖିଛି ସଫା ସୁତୁରା ପରିଚ୍ଛନ୍ନ କରି ଆମେ କୁକୁଡ଼ାଙ୍କୁ ଆମେ ଦାନା ଦେଉଛୁ ଖୁଦ ଦେଉଛୁ ଚାଉଳ ଦେଉଛୁ ଭାତ ଦେଉଛୁ ଖାଇକି ସେମାନଙ୍କୁ କେମିତି ପରିଷ୍କାର ପରିଚ୍ଛନ୍ନ ରହୁଛନ୍ତି ସେମାନଙ୍କ ପାଇଁ ମୁଁ ଲୋକ ରଖିଛି କି ସେମାନେ ଗୋଟେ ଯେମିତି କିଛି ଅସୁବିଧା ନ ହୁଏ ଏବଂ ଆମ ଗୋରୁ ଗାଈ ଆମ ଗୋରୁ ଗାଈ ପାଇଁ ଯେଉଁ ଘରଟା କରିଛୁ ଆମେ ସେଇଟା କୁ ପୁରା ପରିଷ୍କାର ପରିଚ୍ଛନ୍ନ ଭାବରେ ରଖିଛୁ ଏବଂ ସେଇ ଘରକୁ ସଦାବେଳେ ଫିନାଇଲ୍ ପକାଇକିନା ବି ସଫାସୁତୁରା କରୁଛନ୍ତି ସେଇ ଯେଉଁ ଚାରି ଜଣଙ୍କୁ ମୁଁ ରଖିଛି ଚାରି ଜଣଙ୍କୁ ରଖିଛି ସେମାନେ ସଫାସୁତୁରା କରି ଯେଉଁ ହଗିଲେ ତାକୁ ସେ ଗୋବରକୁ ନେଇକି ଗୋଟେ ଗାଡ଼ କୁଣ୍ଡ ଭଳିଆ କରିଛୁ କୁଣ୍ଡରେ ନେଇକି ସେ ଗୋବରକୁ ରଖୁଛୁ ପରିଷ୍କାର ପକାଇ ଫିନାଇଲ୍ ପକାଇ ପାଣି ଢାଳି ସବୁ ପୁରା ପରିଷ୍କାର ଭାବରେ ପରିଚ୍ଛନ୍ନ କରି ଘରଦ୍ୱାରକୁ ଏତେ ସୁନ୍ଦର ଭାବରେ ଆମେ ସେ ଚାରି ଜଣ ଲୋକ କରୁଛନ୍ତି ଯେ କେହି ବିଶ୍ୱାସ କରିବେନି ଆଉ ମୁଁ ଏତେ ଗୋରୁ ପଶୁପକ୍ଷୀଙ୍କୁ ଏତେ ଭଲ ପାଏ ଯେ ଏମିତି କି ପଶୁପକ୍ଷୀଙ୍କ ପାଇଁ କ'ଣ ଯେଉଁ ମୁଁ ରଖିଛି ମେଣ୍ଢା ହଉ ଇଏ ହଉ ସେମାନଙ୍କ ପାଇଁ ମୁଁ ମଲମ କତିରୁ ସବୁ ଜିନିଷ ଆଣିକି ସାଇତି କି ରଖିଛି କି ସେମାନେ କିଛି ନା କିଛି ଯଦି ବି କୁଆଡ଼େ ପଦାକୁ ଆଜି ଚରିବାକୁ ଯାଆନ୍ତି କେଉଁଠି ଟିକେ ଖଣ୍ଡିଆ ହେଇଗଲେ ମୁଁ ମଲମ ବି ରଖିଚି ଲୋକମାନେ ମଲମ ମାରି ଦିଅନ୍ତି ଗୋବର ନେଇକି ପକାନ୍ତି ସେଇ ଗୋବରକୁ ବି ଆମେ ଏମିତି କି ବି କିଛି ଖରାପ କାମରେ ନ କରୁ ତାକୁ ଗୁଣ୍ଡ କରିଦେଉ ଯେ କି ଆମ ଭାତରେ ରାନ୍ଧିବା ପାଇଁ ବି ପ୍ରସିଦ୍ଧ ହୁଏ ସବୁ କାମ ସେ ଚାରି ଜଣ ଲୋକ ବି ମୋତେ ସାହାଯ୍ୟ କରନ୍ତି ଆମ ଗୋରୁ ଗାଈଙ୍କ ଯତ୍ନ ଏତେ ପରିଷ୍କାର ଭାବରେ ନିଅନ୍ତି ଆଉ କ'ଣ କହିବି ପଶୁପକ୍ଷୀ ହେଲେ ଆମ ଜୀବନ ପଶୁପକ୍ଷୀଙ୍କି ଙ୍କ ପାଇଁ ମୁଁ ଅଲଗା ଗୋଟେ କୁଣ୍ଡ ବି କରିଚି ଯେ କି ପଶୁପକ୍ଷୀ ଆସିକି ପାଣି ପିଇବେ ପଶୁପକ୍ଷୀଙ୍କ ପାଇଁ ଦାନା ରଖିଛି ଏବଂ ଗୋରୁଙ୍କ ପାଇଁ ବି ମୁଁ କୋଚଡ଼ ଘାସ ସବୁ ସେ ଚାରି ଜଣ ଲୋକ ଆଣନ୍ତି